ହ୍ୟାଲୋ ସାର୍ ମୁଇଁ ଯେନ୍ କ୍ୟାବ୍ ଅର୍ଡ଼ର୍ କରିଥିଲି ହେନ୍କେ ଲାଗିଚେ କେଁ

ଆପଣ୍ ନଅ ବଜେ ଟାଇମ୍ ଦିଆ ହେଇଥିଲା ମର୍ନିକେ ପହଞ୍ଚିବାର୍ ଲାଗି ସାଢ଼େ ନଅ ହେଇଗଲାନ ନାଇଁ ପହଞ୍ଚିବାର୍ ତା ଅଧା ଘଣ୍ଟାର ଲେଟ୍ ହେଇଗଲାନ ମୁଇଁ କେନ୍ତା କରି ଯିମି ସାର୍ ମୋର୍ କାମ୍ ଅଛେ ତ ହେନ୍କେ ପହଞ୍ଚିବାର୍ ଲାଗି ମତେ ଅଧାଘଣ୍ଟା ଲାଗିଥିତା ବଏଲେ ମୁଇଁ ନଅ ବଜେ ପହଞ୍ଚିଲେ ସାଢ଼େ ନଅକେ ମତେ ହେନ୍କେ ପହଞ୍ଚିବ ପହଞ୍ଚିବାରକେ ପଡ଼ିଥିତା ତ ଆପଣ ଲେଟ୍ କରିଦେଲେନ କାଁ ଯେ ଏତ୍କି ଲେଟ୍ ହଉଛେ ସାର୍ ଓହୋ ରାସ୍ତା ବୁନୁଚେ ତ ସାଇଟ୍ ରାସ୍ତା ଥିବା ନା ହଁଁ ହେ ସାଇଟ୍ ରାସ୍ତାରେ ପଲେଇ ଆସିଥିତ ହଁ ସାଇଟ୍ ରାସ୍ତାରେ ପଲେଇ ଆଇକରି ମନିକେ ପହଞ୍ଚି ଆସିଥିଲେ ତ ନଅ ବଜେ ସାଢ଼େ ନ ପନ୍ଦ୍ର କେ ପହଞ୍ଚିଯାଇଥିଲେ ବି ପନ୍ଦ୍ର ମିନିଟ୍ର ଇ ଇଟା ବି କରିପାରିଥିତା ପହଞ୍ଚି ପାରିଥିତା ତ ମର୍ନିକେ ଆଏବା ଲାଗି ଆଉ କେତେବେଲ୍ ଲାଗ୍ବା ପନ୍ଦ୍ର ମିନିଟ୍ ହଉ ଠିକ୍ ଅଛେ ପନ୍ଦ୍ର ମିନିଟ୍ ଭିତ୍ରେ ମର୍ନିକେ ପଲେଇ ଆସନ୍ କାଁଯେ ବଏଲେ ମୋର୍ ଯେନ୍ କାମ୍ ଯିବାର୍ ଅଛେ ସେନ୍କେ ବହୁତ୍ ଲେଟ୍ ହେଇଗଲାନ

ହେ ମୋର୍ କାମ୍ ନିକେ କେତେ କିଲୋମିଟର୍ ପଡ଼୍ବା କି ଯେନ୍ ଯେନୁ ଇଟା ଅଛେ ଆପଣ୍ ଯେନୁ ଅଛନ୍ ମୋର୍ ଇନ୍କେ ଆସ୍ବାର୍ଲାଗି ଆର୍ କେତେବେଲ୍ କେତେ କିଲୋମିଟର୍ ଅଛେ ପାଞ୍ଚ୍ କିଲୋମିଟର୍ ତ ହଁ ଟାଇମ୍ ଟାଇମ୍ ଦେଖିକରି ଟିକେ ଜଲ୍ଦି ପଲେଇ ଆସନ୍ ମୁଇଁ ବି ଯିବାର୍ ଅଛେ ନା ମୋର୍ କାମ୍ନିକେ ହଉ ହେ ସାଇଟ୍ ରାସ୍ତା ଦେଇକରି ଜଲ୍ଦି ପଳେଇ ଆସନ୍ ଠିକ୍ ଠିକ୍ ଅଛେ ସାର୍